ଆଜ୍ଞା ଆମେ ଯେନ୍ ଖାଏବାର୍ଟା ଆଜ୍ଞା ଅର୍ଡ଼ର୍ କରିଛୁଁ କାଁ କା'ଣା ଅଛେ ଆଜ୍ଞା ଖାଏବାର୍ଟା ତ ଆଜ୍ଞା ହେଟା ମାନେ ନାଇ ଆନିକିରି ଆମେ ଯେନ୍ ଯେନ୍ଟା କହୁଛୁଁ ଆଜ୍ଞା ସେଟା ପଠାବ

ତ ଆଜ୍ଞା ଇଟା କେତେବେଲେ ଆମର୍ ପାସ୍କେ ପହଁଞ୍ଚିବା ଜଲ୍ଦି ଟିକେ ପଠାବ ଆରୁ ଆମର୍ ଆଜ୍ଞା ଆମର୍ ଠିକ୍ନା ହେଲା ହଁ ଆମର୍ ଠିକ୍ନାକେ ଆଜ୍ଞା ଇଟା ପଠାବ ଇଟା ହଁ ତ ଆପଣ ଆମର୍ ଠିକ୍ନା ତ ଜାନିଛନ୍ ଆମେ କେନ ରହୁଛୁଁ ଆମର୍ ଜାଗା ଆଘନୁ ଆପଣ୍ ଆସିଥିଲେ ଆର୍ ଜାଣିଛନ୍ ଆଜ୍ଞା ସେ ଜାଗାକେ ଇଟାମାନେ ଆମର୍ ଖାଇବାର୍ଟା ପଠାବେ ଆରୁ ତା'ର୍ ସାଙ୍ଗେ ସାଙ୍ଗେ ଆଜ୍ଞା ଆମେ ଯେନ୍ ଯେନ୍ଟା ନାଇ କହି ସେଟାମାନେ ନାଇ ପଠାବେ ଯେନ୍ ଯେନ୍ଟା କହିଛୁଁ ସେଟାମାନେ ପଠାବେ ହଁ ଆରୁ ହଁ ଠିକ୍ ଅଛେ ଆଜ୍ଞା ଆଏଲା ବେଲ୍କେ ଆପଣ୍ ଆମ୍କୁ ଟିକେ ଫୋନ୍ କରିନେବେ ଆଜ୍ଞା